ଆମେ ଆମର ରୋଷେଇ ଘରର ଗୋଟେ ବସ୍ତୁକୁ ଦେଖୁଛୁ ଯାହାର ନାଁ ହେଉଛି ପ୍ରେସର୍ କୁକର୍ ଯାହା ଆମେ ରୋଷେଇ କାମରେ ବ୍ୟବହାର କରିଥାଉଁ ଏବଂ ଇଣ୍ଡକ୍ସନ୍ ବି ବ୍ୟବହାର କରିଥାଉ ଯାହାକି ସମୟକୁ ବଞ୍ଚାଇ ଥାଏ ଏବଂ ଆମ ରୋଷେଇ ଜଲ୍ଦି କରିବାରେ ସାହାଯ୍ୟ କରିଥାଏ ଯେମିତି ଭାତ କରିବାକୁ ଗଲେ ଦଶରୁ ପନ୍ଦର ମିନିଟ୍ ନେଇଥାଏ ପ୍ରେସର୍ କୁକର୍ରେ ଆଉ ଯଦି ଆମେ ଗାମ୍ଳାରେ କରିବା ତା'ହେଲେ କୋଡ଼ିଏରୁ ତିରିଶି ମିନିଟ୍ ଲାଗେ ଭାତ କରିବାକୁ ଗାମ୍ଳାରେ କିନ୍ତୁ ଏହି ଏହି ରୋଷେଇକୁ ଆମେ ଦଶରୁ ପନ୍ଦର ମିନିଟ୍ରେ ପ୍ରେସର୍ କୁକର୍ରେ କରିପାରିବା ସେଇଟା ପାଇଁ ଆମେ ପ୍ରେସର୍ କୁକର୍ ବ୍ୟବହାର କରିବା କାହିଁକିନା ପ୍ରେସର୍ କୁକର୍ ଆମକୁ ବହୁତ ସାହାଯ୍ୟ କରିଥାଏ ଯାହା କି ଆମେ ଅଲଗା କେଉଁ ଜିନିଷରେ କରିପାରିବା ନାହିଁ କରିପାରିବା କିନ୍ତୁ ସମୟ ଟିକେ ଅଧିକ ଲାଗିବ ଆମେ ଯେଉଁ ଜିନିଷ ଜଲ୍ଦି କରିପାରିବା ସେଇ ଜିନିଷ ହିଁ ବ୍ୟବହାର କରିବା

ତ ଜଲ୍ଦି ପାଇଁ ଆମେ ପ୍ରେସର୍ କୁକର୍ ବ୍ୟବହାର କରୁ ଏବଂ ଇଣ୍ଡକ୍ସନ୍ବି ବ୍ୟବହାର କରିଥାଉ ଯେମିତି ଇଣ୍ଡକ୍ସନ୍ ପରି ବହୁତ ପ୍ରକାର ଇଲକ୍ଟ୍ରୋନିକ୍ ଡିଭାଇସ୍ ବି ବାହାରି ସରିଲାଣି ଯେମିତି ଇଣ୍ଡକ୍ସନ୍ ହିଟର୍ ଓଭେନ୍ ଯାହାକି ଆମେ ଜଲ୍ଦି ରୋଷେଇ କରିବାରେ ବ୍ୟବହାର କରିଥାଉ ଯାହାକି ବହୁତ ପ୍ରକାର ଜିନିଷ ଭାରି ପଡ଼ିଛି ଏବେ ନୂଆ ନୂଆ ଇଲେକ୍ଟ୍ରୋନିକ୍ସ ଜିନିଷ ରୋଷେଇରେ ବ୍ୟବହାର କରିଥାଏ ଯେମିତି ୱାଟର୍ ହିଟର୍ ନନ୍ଷ୍ଟିକ୍ କଢ଼େଇ ସେମିତି ବହୁତ ପ୍ରକାର ଜିନିଷ ବାହାରିଛି ଯାହାକି ଆମେ ରୋଷେଇ ଘରେ ବ୍ୟବହାର କରିଥାଉ ଯେଉଁଟା ସମୟକୁ ବଞ୍ଚେଇ ଥାଏ ଆଉ ଆମର ସମୟ ବହୁତ ଗୁରୁତ୍ୱପୂର୍ଣ୍ଣ ଜିନିଷ ଯାହା ଆମେ ସବୁବେଳେ ଜାଣିଥାଉ ଯେମିତି ବହୁତ ଲୋକ ଆସିଛନ୍ତି ଆମ ଘରେ ତାଙ୍କ ପାଇଁ ଜଲ୍ଦି ରୋଷେଇ କରିବାର ଅଛି ସେତେବେଳେ ଆମେ ପ୍ରେସର୍ କୁକର୍ରେ ରୋଷେଇ କରିପାରିବା ଯେମିତି କେଉଁ ଜିନିଷ ସିଝେଇବାର ଅଛି ଯଦି ତା'ହେଲେ ଆମେ ପ୍ରେସର୍ କୁକର୍ ୟୁଜ୍ କରିବା ଆଉ ଜଲ୍ଦି ଜଲ୍ଦି ରୋଷେଇ କରିବା ପାଇଁ ଆମର ନନ୍ଷ୍ଟିକ୍ କଢ଼େଇ ଯେମିତି ୱାଟର୍ ହିଟର୍ ତା'ପରେ ଯେମିତି ଷ୍ଟୋଭ୍ ଇଲେକ୍ଟ୍ରୋନିକ୍ ଗେଜେଟ୍ ଯାକୁ ଆମେ ବ୍ୟବହାର କରିପାରିବା ଯାହା ପାଇଁ କି ଆମେ ସବୁବେଳେ ଯୋଉ ଜିନିଷ ଜଲ୍ଦି କାମ କରିଥାଏ ସେଗୁଡ଼ିକ ହିଁ ଆମେ ବ୍ୟବହାର କରିଥାଉ ଆମେ ବ୍ୟବହାର କରିଥିବା ଜିନିଷ ଗୁଡ଼ିକ ଯଦି ଆମକୁ ଟାଇମ୍ ବଞ୍ଚେଇ ନପାରିବ ଯଦି ଆମକୁ ବେଶୀ ଫାଇଦା ନ ଦବ ତା'ହେଲେ ଆମେ କାହିଁକି ସେଗୁଡ଼ିକ ବ୍ୟବହାର କରିବ ସେଠାରେ ଯେମିତି ଦେଖିବାକୁ ଗଲେ ପ୍ରେସର୍ କୁକର୍ ଇଣ୍ଡକ୍ସନ ଷ୍ଟୋଭ୍ ପରି ନିର୍ଦ୍ଧିଷ୍ଟ ପ୍ରକାରର ରୋଷେଇ ଉପକରଣ ଗୁଡ଼ିକ ବ୍ୟବହାର କରିପାରିବା ଆମ ଜୀବନରେ ଏହିସବୁ ହିଁ ଆମକୁ ସାହାଯ୍ୟ କରିଥାଏ ଏବଂ ସେଗୁଡ଼ିକୁ ଆମେ ଜାଣିଛୁ ଯେମିତିକି ଆମର ଗ୍ୟାସ୍ ଗ୍ୟାସ୍ ସିଲିଣ୍ଡର୍ ସେ ଜଲ୍ଦି ରୋଷେଇ କରିହୁୁଏ ଯେମିତି ଆମେ କାଠ ଚୁଲିରେ ଜଲ୍ଦି ରୋଷେଇ କରିପାରିବା ନାହିଁ କାଠ ଚୁଲିରେ କାଠ ସଂଗ୍ରହ କରିବାକୁ ପଡ଼ୁଛି ତା'ପରେ ଯାଇକି ରୋଷେଇ କରିବାକୁ ପଡ଼ୁଛି କିନ୍ତୁ ଏବେ ଏହିସବୁ ଜିନିଷ ବନ୍ଦ ହେଇଯାଇଛି ଆଉ ଯେଉଁ ଜିନିଷ ସହଜରେ ହେଇଯାଏ ସେଇ ଜିନିଷ ହି ଆମେ ବ୍ୟବହାର କରିବା